ହଁ ଏଇ ନେଲୁ ସେଇ କିଟ୍ ନେଲୁ ଚୁଡ଼ି ହେରିକା ନେଲୁ ଆଉ ହଁ ହଁ ଆମର ହେୟାର୍ ବେଣ୍ଡ୍ ହେରିକା ନେଲୁ କାନଫୁଲ ଚେନ୍ ମାଳି ସବୁ ନେଲୁ ହଁ ହଁ ହଁ ତୁମେ କେବେଠୁ ଗଲଣି କି ଗଜପତି

ହଁ ସେଇଠି ବଡ଼ ମେଳା ବସେ ତ ସେଥିଲାଗି ଆଉ ଯାଇଥିବ ଆଉ ହଁ ମୁଁ ହଁ ସେଇ ମେଳାରେ ଭଲ ଶସ୍ତା ଜିନିଷ ବିକ୍ରି ହୁଏ ତ ସେଥିଲାଗି ମୁଁ ଯାଏ ସେଇଠି ସବୁ ବର୍ଷ ଆଉ ହଁ ମୋର ବି ସେଇଠି ସାମୁ ବି ମେଳା ପକାଇଦିଏ ସବୁବେଳେ ସେଇଠି ବି ଭଲ ବିକ୍ରି ହୁଏ ଆଉ ଏ ତୁମେ କେତେ ବର୍ଷ ହେଲାଣି ସେଇଠି ମେଳା ପକାଉଛ

ଆଉ ମୁଁ ଏଇ ବର୍ଷେ ଦୁଇ ବର୍ଷ ହେଲା ପକାଉଛି ହଁ ହଁ

ହଁ ହଁ ଆଉ ଏବେ ତ ବସୁଛିି ସେଇଠି ବିକ୍ରି ଭଲ ହୁଏ ବୋଲି ସବୁ କହିଲେ ଗଜପତି ମାର୍କେଟ୍ରେ ସେହି ମେଳାରେ ଆଉ ସେଥିଲାଗି ମୁଁ ଯାଉଛି ସେଇଠି ବସୁଛି ଆଉ ହଉ ହଉ ରଖୁଛି ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି